ଗୋବର ପାଣିରେ ଆମର ସକାଳୁ ସିଞ୍ଚନ କରାଯାଏ କାରଣ ଆମର ଯେତିକି ବି ଯାଗା ସିଦ୍ଧ ହୋଇଥାଏ ସେହି ଗୋବର ପାଣି ଛିଞ୍ଚିବା ଦ୍ୱାରା ସକାଳୁ ଆମର ମା ମାନେ ଉଠିକି ସେହି ଗୋବର ପାଣିରେ ଗୋବର ଗୋଳାଇକି ସିଞ୍ଚନ କରିଥାନ୍ତି ଯେମିତିକି ଗୋଟିଏ ଲୋକ ମୃତ୍ୟୁ ଗଲା ପରେ ତା'ର ପଛରେ ଯେଉଁ ହାଣ୍ଡିଟା ନେଇକି ଯାନ୍ତି ସେହି ପଛରେ ବି ଗୋବର ପାଣି ସିଞ୍ଚନ କରାଯାଏ କାରଣ ଯେତିକି ଅଶୁଭ ହେବାର ଥିବା ତ ସେସବୁ କଟିଯିବ ତ ସେହି ଗୋବର ପାଣି ସିଞ୍ଚନ କଲେ ସବୁ କିଛି କଟିକି ଶୁଭ ହେବ ତ ସେଥିପାଇଁ ଗୋବର ପାଣି ସିଞ୍ଚନ କରାଯାଏ